ବାଇକ୍ ଚଳେଇବା ବଲେ ରାସ୍ତାରେ ସବୁବେଳେ ଧ୍ୟାନ ଦେଇ ଚଲେଇବା ଉଚିତ୍ ନିଶା ଦ୍ରବ୍ୟ ସେବନ ନକରିବା ଠିକ୍ ମସ୍ତିଷ୍କରେ ଯତ୍ନ ସହିତ ଅନ୍ୟମନସ୍କ ନହବା ଠିକ୍ ନିଜର ନିୟମ ରାସ୍ତାକୁ ମାନି ଆଗକୁ ଧ୍ୟାନ୍ ରଖି ଗାଡ଼ି ଚଲାଇବା ଏହାହେଲା ଗାଡ଼ିର ପ୍ରଥମ ଲକ୍ଷଣ ଗହଳି ରାସ୍ତାରେ ଅତ୍ୟଧିକ ସ୍ପିଡ଼ ନ କରିବା ମିଡ଼ିୟମ୍ ବାଲାନ୍ସରେ ଗାଡ଼ି ଚଲାଇବା ଗାଡ଼ିର ଚଲେଇବାର ଗାଡ଼ି ଚଳେଇବା ବେଲେ ଥକ୍କାପଣ ଯଦି ଲାଗେ କେଉଁଠି ଟିକେ ଗାଡ଼ି ବନ୍ଦ କରି ଲମ୍ବା ରାସ୍ତାରେ ବିଶ୍ରାମ ନେଇଯିବା ଉଚିତ୍ ଆଉ ନହେଲେ କେଉଁଠି ଟିକେ ବିଶ୍ରାମ ନେଇ ଶାନ୍ତ ହେଲେ ଫେର୍ ଗାଡ଼ି ଚଳାଇବା ଉଚିତ୍ ଅନ୍ୟମନସ୍କ ବାଇକ୍ରୁ ହାତ ଗୋଡ଼ ସବୁବେଳେ ବେଲେନ୍ସ ରଖି ଗାଡ଼ି ଚଲାଇବା ଉଚିତ୍ ଧ୍ୟାନରେ ଆଉ ଲମ୍ବା ରାସ୍ତା ହେଲେ ସବୁବେଳେ ଲମ୍ବା ରାସ୍ତା ହେଲମେଟ୍ ବ୍ୟବହାର କରିବା ଉଚିତ୍ ଆଜିକାଲି ନିହାତି ଚଷମା ବ୍ୟବହାର କରିବା ବି ଉଚିତ୍ ଆଖିକୁ ହଠାତ୍ ଯଦି ଗହଳି ସ୍ପିଡ଼ ହେଇଥାଏ ଆଖିରେ କ'ଣ ପଶିଯାଇ ବେଳେ ଗାଡ଼ିର ବି ଦୃଶ୍ୟଶକ୍ତି ଆଗକୁ ଆଖି ନ ପଡ଼ିି ଆଖି ବନ୍ଦ କରିଦିଏ ତେଣୁକରି ସବୁବେଳେ ଗାଡ଼ି ଚଲଲାବେ ବୋଲି ହେଲମେଟ୍ ଚଷମା ପିନ୍ଧିବା ଉଚିତ୍ ଆଉ ଲମ୍ବା ରାସ୍ତାକୁ ସବୁବେଳେ ଯେଉଁଠି ହାଲିଆ ବି ଲାଗିଯାଏ ଥକ୍କାପଣ ଲାଗିଯାଏ ନିହାତି ଟିକେ ବିଶ୍ରାମ କରି ସୁସ୍ଥ ରଖି ଗାଡ଼ି ଚଲାଇବା ଉଚିତ୍ ସବୁବେଳେ ରାସ୍ତାକୁ ଧ୍ୟାନ ଦେଇ ଅନ୍ୟମନସ୍କ ନ ହୋଇ ନିଶାଦ୍ରବ୍ୟ ନସେବନ କରି ଗାଡ଼ି ଚଲାଇବା ଉଚିତ୍